ପନ୍ଦର ହଜାର ତିନିଶହ ଅଶୀ ଅଠର ହଜାର ଚାରିଶହ ପଞ୍ଚାଅଶୀ ଉଣେଇଶ ହଜାର ପାଞ୍ଚଶହ ପଚାଶ କୋଡ଼ିଏ ହଜାର ଦୁଇଶହ ପଚିଶ ଚଉଦ ହଜାର ଏକଶହ ପଚିଶ